ଆଜ୍ଞା ଆଜ୍ଞା

ହଁ

ନାଇଁ ଦିଦି ଆଉ ସେମିତି ତ କିଛି ବୁଝାପଡ଼ୁନି ମାନେ କ୍ଲାସରେ ସାମ୍ନାସାମ୍ନି ଆମକୁ ଶିକ୍ଷୟତ୍ରୀ ପଢ଼େଇବାଟା ଅଲଗା

ସେଇଥିପାଇଁ ବି ବହୁତ ଅସୁବିଧା ହେଉଛି ଭଲସେ ବି ପଢ଼ା ବୁଝା ପଡ଼ୁନି କେମତି କ'ଣ କରିବୁ ଯେ ବୋଲିକିରି ସେମାନେ କହୁଥିଲେ ଆଉ କ'ଣ କରିବା ସରକାରଙ୍କର ତ ଯାହା ନିୟମ ଆଉ କ'ଣ ନମାନିଲେ ନ ଚଳେ ବୋଲିକି କହିଲେ ଚଳେ

ହଁ ସେଇଟା ବି ଠିକ୍ ହୁଅନ୍ତା ହେଲେ ସବୁ ଶିକ୍ଷକ ଶିକ୍ଷୟତ୍ରୀ ମାନିଲେ ତ ସେମାନେ କଣ ଘର ଘର ଯାଇକି ପଢ଼େଇବୁ ବୋଲିକି ରାଜି ହେବେ କି ଆଉ ସବୁ ଘରେ ବି ତ ସେମିତି ସୁବିଧା ନଥିବ ଯେ ସମସ୍ତେ ହଁ ସେମାନେ ଭାବିବେ ଯେ ଆମ ପିଲାଙ୍କୁ ମାନେ ସେ ଶିକ୍ଷୟତ୍ରୀ କି ଶିକ୍ଷକ ପଢ଼େଇ ଆସୁଛନ୍ତି କିଏ ଭାବିବ କ'ଣ ଗୋଟେ ଏମ୍ତି ଘର ଘର ଆସିକି ପାଠ ପଢ଼ୋଉଛନ୍ତି ଗାଁ ଗହଳି ଲୋକ ତ ଆପଣ ଜାଣିଛନ୍ତି ନା ତାଙ୍କ କଥାବାର୍ତ୍ତା କେମିତି ଗାଁ ଗହଳି ଲୋକଙ୍କର

ହଉ